ହଁ ଆମେ ମେସିନ୍ଟେ ରଖିଚୁ ଖଲିଦନା ସିଲାସୁଁ ଆର୍ ଖଲିଦନା ତିଆରିସୁଁ ଯେ ସେ ମେସିନ୍ଟା କାଣା ହଉଚେ ଏ ଲାଇନ୍ ଟ୍ରବୁଲ୍ର ଲାଗି ମେସିନ୍ଟା ନାଇ ଚଲେ ବର୍ଷା ଦିନ ହେଇଗଲେ ତା ଆଉ ସଦାବେଳେ ଲାଇନ୍ ଟ୍ରବୁଲ୍ ହେଇଯାଉଚେ କେତେବେଲେ ଲାଇନ୍ ନାଇଁନ କେତେବେଲେ ଅଛେ ସେ ବାବଦ୍ରେ ଆମେ ସେ ଖଲିଦନାଟା ତିଆରି ନେଇପାର୍ବା ତିଆରି ନେଇପାର୍ଲେ ଆମର୍ ସପରିବାର୍ କାଣା ହଉଛେ ସବ୍କୁ ତାର୍ ମାନେ ପ୍ରଭାବ୍ ପଡ଼ୁଚେ ଆମେ ଖର୍ଚ୍ଚା ମେଣ୍ଟେନାନ୍ସ୍ ନେ କରିପାର୍ବା ଆଉ ଆମେ ଏନ୍ତା କରି ସେ ଖୋଲିଦନା ତିଆର୍ଲେ ଯାଇକି ଆମେ ଖର୍ଚ୍ଚା ମେଣ୍ଟେନ୍ କର୍ସୁଁ ଆମର୍ ପରିବାର୍ ହଉଛନ୍ ବଡ଼୍ ପରିବାର୍ ଲାଇନ୍ର ସଦାବେଲେ ଟ୍ରବୁଲ୍ ହଉଛେ ଲାଇନ୍ କେତେବେଲେ ରହୁଛେ କେତେବେଲେ ନାଇଁ ସେ ବାବଦ୍ରେ ଆମେ କହେବାର୍ ଲାଗି ଯାଉଛୁଁ ଯେ ଲାଇନ୍ଟା ଆମର୍ ସଦାବେଲେ ରହେବାର୍ କଥା ଆଉ ଲାଇନ୍ ଯଦି ନାଇଁ ରହେଲେ ଆମେ କେନ୍ ହିସାବେ ସେ ଖୋଲି ଦନାଟା ମେସିନ୍ ଦ୍ଵାରା ହେବା ତାହାକେ ନେଇକରି ଫେର୍ ଖୋଲି ତିଆରିମୁ ତାହାକେ ନେଇକରି ଫେର୍ ଆମେ ମାରଳି ନକେ ନେମୁ ତାହାକେ ବିକ୍ମୁ ତଣେ ଜାକର୍ ଆମେ ସେ ପଏସା ପତର୍ ଆଣ୍ଲେ ଯେ ଆମର୍ ପରିବାର୍କେ ଆମେ ଚଳେଇ ପାର୍ମୁ ପରିପୋଷଣ୍ କରିପାର୍ମୁ ନହେଲେ କେନ କରିପାର୍ମୁ ହେଲ ଇ ବାବଦରେ ଆମେ ବହୁତ ଅବସ୍ଥା ଭୋଗ କରୁଚୁଁ ଲାଇନ ବିଦ୍ୟୁତ ବାବଦରେ ଲାଇନ ତ କେତେବେଲେ ଅଛି କେତେବେଲେ ନାଇଁ ଆଉ କାହାକେ କହେମୁ ଯଦି ବି ସେକ୍ସନ୍କେ କହେଲେ ବି ହଁ ଏମିତି ହେଲା ବର୍ଷା ହେଲା ଖୁଟା ଡାହି ଭାଙ୍ଗିଗଲା ତାର୍ ଛିଡ଼ିଗଲା ଏନ୍ତି କହୁଛେ ଆଉ ତାହାକେ କ'ଣ କରିବା ଏନ୍ତା କରି ଆମେ ଚଲୁଛୁ